ପୋଷାକପତ୍ର ତ ବହୁତ ରହେ ଏମତି ଏମତି ତ ଜୀବନରେ ପିନ୍ଧିବା ପାଇଁ ଘରବାର ଲୋକଙ୍କର ମଧ୍ୟ ରହେ ତ ସେସବୁକୁ ସଫା କରିବା ବି ନିତାନ୍ତ ଆବଶ୍ୟକ ତ ସେଗୁଡ଼ିକୁ ଧୋଇବା ପାଇଁ କ'ଣ ଏ ପାଖରୁ ସର୍ଫଗୁଣ୍ଡ ସବୁ ମିଳୁଛି ସେଥିରେ ଧୋଇଦଉଛି ଧୋଇଦେଇକି ସୁଖାସୁଖି କରାଇଥାଏ ଆଉ ଆଉ ଉଁ ଯେତେବେଳେ ବର୍ଷାପତ୍ର ଟିକେ ହୁଏ ସେତେବେଳେ ଟିକେ ହଇରାଣ ହୁଏ ଘରେ ସବୁ ଟାଙ୍ଗି ଦେଇକି ତାର ସେଥିରେ ସବୁ ଶୁଖାଇ ଦେଇଥାଉ ଫ୍ୟାନ ଫ୍ୟାନ ଚଲାଇକି ଶୁଖଉ ଆଉ କ'ଣ କରାଯିବ ଆଉ ଖରାଦିନେ ଶୀତଦିନେ ତ ଏତେ କିଛି ଅସୁବିଧା ହୁଏନାହିଁ ଶୁଖାଇବା ପାଇଁ ଆମର ଗୋଟେ ବାଡ଼ି ଅଛି ସେଥିରେ ଜେଗା ବହୁତ ଆମେ ସେଇଥିରେ ସୂତା ଟାଙ୍ଗିକି ଶୁଖାଶୁଖି କାମଟା କରିଦଉ ଆଉ ବେଶି ଦାଗ ଯେଉଁଥିରେ ଲାଗିଥାଏ ସେ ପୁଣି ଲେମ୍ବୁ ଟିକେ ଚିପୁଡ଼ିକି ନହେଲେ କିରୋସିନିରେ ସଫା କରିବାକୁ ଚେଷ୍ଟା କରେ ଏମିତି ହୁଏତ ହୁଏ ନହେଲେ ତ ନାହିଁ ଆଁ ମୋର ଜଳ ବେଶି ଯେମିତି ମୋର ନ କମୁ ମୁଁ ସେଥିପାଇଁ ଟିକେ ବେଶି ସମୟ ଭେଦାଇଦିଏ ଭେଦାଇଦେଇକି ତାକୁ ବହୁତ ସମୟ କାଚିଲା ପରେ ଟିକେ ଟିକେ ଟିକେ ଟିକେ ପାଣି ଦେଇକି ତାପରେ ଏକାସାଙ୍ଗରେ ତାକୁ ଥରେ ଧୁଏ କୋତରା ପାଣିରେ ସେଥିରେ ଯେତିକ ଡ୍ରେସ୍ଯାକ ଥର୍ଥରେ ଧୋଇଦେବି ତାପରେ ଆଉ ଥର୍ଥରେ ଧୋଇଦେଲେ ଆମର ସଫା ହେଇଯାଏ ମୁଁ ଗୋଟେ ଡ୍ରେସ୍ ପଛରେ ବେଶି ପାଣି ଖର୍ଚ୍ଚ କରେନି ମୋତେ ବହୁତ ଭଲ ମାନେ ନଷ୍ଟ କରିବା ପାଇଁ ଏତେ ଭଲ ଲାଗେନା ମୋତେ